ମୁଁ ଏଲ୍ ଏଲ୍ ଏମ୍ କରିଛି ଓ ମୁଁ ଆଡ଼ଭୋକେଟ୍ ଓଡ଼ିଶା ଉଚ୍ଚନ୍ୟାୟଳୟରେ ଆଡ଼ଭୋକେଟ୍ ହିସାବରେ କାମ କରୁଅଛି ମୋର ଦକ୍ଷତା ମୁଁ ପିଲାଙ୍କୁ ପାଠ ପଢ଼ାଇ ପାରେ ଓ ତାହା ସହିତ ଓକିଲାତି ମଧ୍ୟ କରିଅଛି ମୁଁ ନିକଟରେ ଏଇ କଲେଜରେ ଟେମ୍ପୋରାରୀ ବେସିସ୍ କିଛି ପିଲାଙ୍କୁ ପଢ଼ାଇ ଆସୁଛି ସେଇଠି ମୋର ସ୍ପେସିଆଲାଇଜେସନ୍ ମୁଁ କ୍ରିମିନାଲ୍ ପେପର୍ରେ ତାଙ୍କୁ ଟିକିଏ ବେଶୀ ଭଲ ଭାବରେ ପଢ଼ାଇ ଆସୁଅଛି କ୍ରିମିନାଲ୍ରେ କେମିତି କେଉଁ ଲୋକଟା ପୋଲିସ ସାହାଯ୍ୟ ନେଇପାରିବ ଓ ପୋଲିସ ଯଦି କେଉଁ ଲୋକକୁ ହଇରାଣ କରେ କିମ୍ବା ସାହାଯ୍ୟ ନ କରେ ତେବେ କେମିତି ସେଥିରୁ ଉଦ୍ଧାର ପାଇବ ଜଣେ ଆଇନ୍ର ସାହାଯ୍ୟ ଚାହୁଁଛି ଆଇନ୍ର କର୍ମଚାରୀ ପୋଲିସ ଭାବେ ପୋଲିସ ତାକୁ ସାହାଯ୍ୟ ନ କଲେ ପୋଲିସ ବିରୁଦ୍ଧରେ କି ଦଣ୍ଡ ଅଛି ସେମାନଙ୍କୁ ସେ ବିଷୟରେ ସୂଚିତ କରୁଛି ଓ ସେମାନେ କେମିତି ସେଥିରୁ ତା'ର ଉପଚାର ପାଇବେ ସେ ବିଷୟରେ ମଧ୍ୟ ମୁଁ ତାଙ୍କୁ ଜଣାଉଅଛି ଆମର ସୁପ୍ରିମ୍ କୋର୍ଟ ଗାଇଡ଼୍ଲାଇନ୍ କରିଦେଇଛନ୍ତି ଯେ ଗୋଟେ ପୋଲିସ ଅଫିସର ଗୋଟେ ସାଧାରଣ ଲୋକକୁ ଆରେଷ୍ଟ କରିବା ପୂର୍ବରୁ କେତେଟା ଗାଇଡ଼୍ଲାଇନ୍ ଫୋଲୋ କରିବ ଯେତେବେଳେ ଯାହା ବିଷୟରେ କିଛି ଆଲିଗେସନ୍ ଆସେ ପୋଲିସ କୌଣସି ବିଚାର ନ କରି ତାଙ୍କୁ ବାନ୍ଧି ନେଇଯାଏ ଯେଉଁଥିପାଇଁ କି ବହୁଲୋକ ବହୁ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଖାଲି ସେଇମାନେ ନୁହଁନ୍ତି ତାଙ୍କ ପରିବାର ଲୋକ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ମୁଁ ତାଙ୍କୁ କେଉଁ ପାଠରେ କେଉଁ ନିୟମ ଅଛି କେମିତି ସିଏ କେଉଁଟା କରିପାରିବେ ମୁଁ ତାଙ୍କୁ ଭଲଭାବରେ ବୁଝାଇ ଦେଇଛି ଆମ ଭାରତର ସୁପ୍ରିମ୍ କୋର୍ଟ ଯେଉଁଟା କି ଉଚ୍ଚନ୍ୟାୟଳୟ ଭାବେ ଜଣାଯାଇଛି ସିଏ ଗାଇଡ଼୍ଲାଇନ୍ କିଛିଟା କରିଦେଇଛନ୍ତି ଯେଉଁଠିକି ଯେ ପୋଲିସ ତୁରନ୍ତ କାହାକୁ ଆରେଷ୍ଟ କରିପାରିବନି ଯଦି ଜଣଙ୍କ ବିରୁଦ୍ଧରେ କିଛି ଅଭିଯୋଗ ଆସିଲା ତେବେ ତାକୁ ପ୍ରପର୍ଲି ଇନଭେଷ୍ଟିକେଟ୍ କରିବ ସେ ତତ୍ତ୍ୱ ବିଷୟରେ ଟିକିଏ ଇନଫର୍ମମେସନ୍ କଲେଟ୍ କରିବ ତା'ପରେ ସେ ଲୋକ ବିରୁଦ୍ଧରେ ସେ କାର୍ଯ୍ୟ ଅନୁଷ୍ଠାନ କରିବ ଏହି ପ୍ରୋସେସ୍ଟା ଆମର ଉଚ୍ଚ ନ୍ୟାୟଳୟ ସୁପ୍ରିମ୍ କୋର୍ଟ କହିଦେଇଛନ୍ତି ଯେ ପୋଲିସ ଆରେଷ୍ଟ କରିବା ପୂର୍ବରୁ କେଉଁ କେଉଁ ଷ୍ଟେପ୍ ନେଇକି ଆରେଷ୍ଟ କରିବ ଏହା ଜାଣିଲେ ଏଇଟା ଲୋକମାନଙ୍କର ଅଧିକାର ଲୋକମାନେ ସଚେତନ ହେବେ ଯେ ଆମକୁ ପୋଲିସ ଆରେଷ୍ଟ କରିବା ପୂର୍ବରୁ ଏହି ଏହି କାର୍ଯ୍ୟ ଅନୁଷ୍ଠାନ କରିଛି ନା ନାହିଁ ଆମେ ନହେଲେ ଯଦି ପୋଲିସ ଅଫିସର ଏ କାମ କିଛି ନ କରିକି ଆମକୁ ଡାଇରେକ୍ଟ ଆରେଷ୍ଟ କରିଛି ଆମେ ପୋଲିସ ଅଫିସର ବିରୁଦ୍ଧରେ ମଧ୍ୟ କାର୍ଯ୍ୟ ଅନୁଷ୍ଠାନ କରିପାରିବା ସେଇଭଳିଆ ଇଣ୍ଡିଆନ୍ ପେନାଲ୍ କୋଡ଼୍ରେ ଭାରତୀୟ ପିଙ୍ଗଳ କୋଡ଼୍ରେ ସେ ପ୍ରୋଭିଜନ୍ ଅଛି ଓ କ୍ରିମିନାଲ୍ ପ୍ରୋସିଜିଅର୍ କୋଡ଼୍ ସିଆର୍ପିସିରେ ମଧ୍ୟ ସେ ପ୍ରାଭାଧାନ ଅଛି ସେକ୍ସନ୍ ଫୋରଟି ୱାନ୍ ଏ ବି ସି ଡି ଆମେଣ୍ଡମେଣ୍ଟରେ ସେଇଟା ଇନସର୍ଟ ହୁଏ ଏହି ବିଷୟରେ ମୁଁ କ୍ରିମିନାଲ୍ ପେପର୍ ଯେହେତୁ ପଢ଼ାଉଛି ମୁଁ ଆମ ଆସୋସିଏଟେଟ୍ ମାନେ ମୋ ଅଣ୍ଡର୍ରେ ଯେଉଁମାନେ କାମ କରି ଆସୁ ଅଛନ୍ତି ମୁଁ ତାଙ୍କୁ ଭଲ ଭାବରେ ବୁଝାଇ ଦେଉଛି